କିଏ କହୁଥିଲେ ଓଡ଼ିଶା

ହଁ ମୋର ବି ସେଇଠି ଷ୍ଟଲ୍ ଅଛି ହଁ ଷ୍ଟଲ୍ ଅଛି ଏଇଟା କୋଲକତାର ସାର୍ ଲେଫ୍ଟ୍ ଅଛି ମାନେ ରୋଡ଼୍ ଉପରେ ରୋଡ଼୍ ପଏଣ୍ଟ୍ ଉପରେ ଆଉ ଷ୍ଟଲ୍ ଅଛି ଦଶରୁ ବାରଟା ଷ୍ଟଲ୍ ଅଛି ସବୁ ପନ୍ଦର ବାଇ ପନ୍ଦର ହଁ ଆଉ ମାନେ ମାନେ ଦୁଇଟା ଷ୍ଟଲ୍ରେ ଗୋଟେ ରାସ୍ତା ହଁ ଅଛି ସେମିତି ତିନିଟା ଷ୍ଟଲ୍ ଅଛି

ତ କୋଡ଼ିଏ ଫୁଟ୍ କୋଡ଼ିଏର ଦୁଇଟା ଅଛି ହଁ ଫାଷ୍ଟ୍ ତ ମନ୍ଥଲି ନିଆହଉଛି ସେଇଟା ଷୋହଳ ହଜାର ମାନେ ପର୍ ମନ୍ଥ ପର୍ ହଁ ଇଲେକ୍ଟ୍ରିକ୍ ସୁବିଧା ସେ ଇଲେକ୍ଟ୍ରିକ୍ ବିଲ୍ବି ଦିଆହୋଉଛି ତା'ପରେ ସେଇଠି ଚବିଶି ଘଣ୍ଟା ସିକ୍ୟୁରିଟି ବ୍ୟବସ୍ଥା ହେଉଛି ସିକ୍ୟୁରିଟି ତା'ପରେ ବି ଦରମା ଦିଆ ହେଉଛି ସି ସି ଟି ଭି ଲାଗିଛି ଆଉ ସବୁ ସୁବିଧା ଅଛି ମାନେ ଫାୟାର୍ ବି ଫାୟାର୍ ବି ଯଦି ଲାଗିଗଲା ତ ଫାୟାର୍ ବି ଷ୍ଟେସନ୍ ପାଖରେ ଅଛି କେତେ କେତେ ବର୍ଷ ଲାଗି ନେବି କି କେତେ ମାସ ପାଇଁ ନେବେ ସିକ୍ୟୁରିଟି ଦେଖ ଫାଷ୍ଟ୍ ତ ଲକ୍ଷେ କୋଡ଼ିଏ ନିଆହେଉଛି ଯେତେ ବର୍ଷେ ରହିବେ ତ ଲକ୍ଷେ ଟଙ୍କା ସିକ୍ୟୁରିଟି ଦେବେ ଫାଷ୍ଟ୍ ସେ ଯାଇ ସିକ୍ୟୁରିଟି ଦେବେ ଆଖ ପାଖେ ମଲ୍ ଅଛି ମଲ୍ ହଁ ମାର୍କେଟ୍ ଏରିଆ ଆଉ ତାହା ପଛରେ ବଜାର ବସୁଛି ଆଉ ଡେଲି ଡେଲି ବି ବଜାର ବସୁଛି ସେଇଠି ପାଖରେ କେବେ ଆସିବେ ହଉ ମତେ କଲ୍ କରିକି ଆସିବେ ହଉ ଠିକ୍ ଅଛି ହଉ